ଆମ ଅଞ୍ଚଳରେ ବା ସମାଜରେ ଚିକିତ୍ସା ସେବା ହେଉଛି ରୋଗ ବିଷୟରେ ସରକାର ଶିକ୍ଷାଗତ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରନ୍ତି କି ନା ମୁଁ ଜାଣିନି ମୁଁ କହି ପାରିବି ନାହିଁ